ଭାରତର ବଲାଙ୍ଗୀର ବରଗଡ଼ ସୋନପୁର ସମ୍ୱଲପୁର ଏହି ସମସ୍ତ ସ୍ଥାନକୁ ମୁଁ ବାଇକ୍ ଯୋଗେ ଭ୍ରମଣ କରୁଛି ଏବଂ ମୁଁ ଖୁବ୍ ଶୀଘ୍ର ବୁଲିବାକୁ ଚାହୁଁଛି ମୁଁ କୌଣସି ସୁପରିଶ ସୁପାରିଶ ବି ଫାଇନାନ୍ ଏବଂ ମୁଁ ନିଜେ ଏହି ସ୍ଥାନକୁ ସ୍ଥାନଗୁଡ଼ିକୁ ନିଜ ବାଇକରେ ଭ୍ରମଣ କରିବାକୁ ଯାଉଛି ଅନନ୍ୟ ସ୍ଥାନରେ ଥିବା ବିଭିନ୍ନ ପ୍ରକାର ପାର୍କ ସିନେମା ହଲ୍ ଏହି ସବୁ ସ୍ଥାନକୁ ମୁଁ ଯାଇଥାଏ ଏହି ଭାରତରେ ଥିବା ବିଭିନ୍ନ ପ୍ରକାର ଜାଗା ରହି ଅଛି ଯାହାକି କୌଣସି ସୁପାରିଶ ନ ମିଲିଲେ ଆପଣ ନିଜେ ଯାଇପାରିବେ ଏତତ୍ ବ୍ୟତୀତ ବାଇକ୍ ଭ୍ରମଣ ସମସ୍ତ ନିଜ ଇଚ୍ଛା ଅନୁଯାୟୀ ପାରିବି ଏଥିରେ କୌଣସି ପ୍ରକାରର ଅସୁବିଧା ନାହିଁ ଏବଂ ଖୁବ ଶୀଘ୍ର ପହଞ୍ଚି ପାରିବେ